ଆମେ ସାଧାରଣତଃ ମାଛ ଖାଇବାକୁ ବହୁତ ଭଲ ପାଇଥାଉ କାରଣ ମାଛଟା ଆମର ବହୁତ ଭଲ ମାନେ ଭଲ ପାଉ ମାଛ ଖାଇବା ଦ୍ୱାରା ମାଛ ମାଛଟା ଖାଇଲେ ଭାତଟା ଅଧିକା ଆମେ ଖାଉ ଏକରେ ଦ୍ୱିତୀୟତଃ ଓଡ଼ିଆ ଲୋକମାନଙ୍କର ସାଧାରଣତଃ ପଖାଳ ମାଛ ଭଜା ହେଉଛି ଭଲ ଖାଦ୍ୟ ସେମାନେ ଖାଦ୍ୟ ଖାଇବାକୁ ଭାରି ଭଲ ପାଆନ୍ତି ମାଛଟିକୁ ଆମେ ବିଭିନ୍ନ ପ୍ରକାର ମାଛ ବି ବ୍ୟବହାର କରୁ ସେଇ ମାଛକୁ ଆମେ ବିଭିନ୍ନ ସୋରିଷ ମସଲା ପିଆଜ ରସୁଣ ଅଦା ଦେଇକିରି ମଧ୍ୟ ବିଭିନ୍ନ ପ୍ରକାର ରୋଷେଇ କରୁ ମାଛ ଖାଇବା ଦ୍ୱାରା ଆମର ଦେହରୁ ଶକ୍ତି ମଧ୍ୟ ଆସେ ଆଉ ମାଛ ଖାଇବା ଦ୍ୱାରା ଭିଟାମିନ ମଧ୍ୟ ପାଇଥାଉ ମାନେ କ ମାଛ ତା' ଦେହରେ ଛୋଟ ମାଛ ବି ଅଛି କରାଣ୍ଡି ଆଉ ଶେଉଳ ମାଗୁର ଏସବୁ ଖାଇବା ଦ୍ୱାରା ମଣିଷଙ୍କର ଦେହରେ ରକ୍ତର ରକ୍ତ ବି ହୁଏ କାରଣ ମାଗୁର ଗୋଟେ ଏଭଳି ମାଛ ତାକୁ ଖାଇଲେ ମଣିଷଙ୍କର ଭିଟାମିନ ଅଧିକ ହୁଏ ଆଉ ଦ୍ୱିତୀୟତଃ ବ୍ଲଡ଼ ମଧ୍ୟ ଦେହରେ ହୁଏ ଆକୁ ସମସ୍ତ ଲୋକ ଖାଇବା ପାଇଁ ଭାରି ଭଲ ପାଆନ୍ତି ଆଉ ମାଛଟା ସମସ୍ତଙ୍କର ଆପଣାର ହୋଇଥାଏ କାରଣ ଆମେ ପଖାଳକୁ ମାଛ ଭଜାଟା ଆମକୁ ଭାରି ଭଲ ଲାଗେ ଆମେ ସେଇ ସୋରିଷ ମାଛଟିକୁ ଭଲ କିରି ଭାଜି ତାକୁ କ'ଣ ସୋରିଷ ବାଟଣ ଦେଇ ରୋଷେଇ କରୁ ଖାଇବା ମଧ୍ୟ ଭଲ ହୋଇଥାଏ